ପଚାଶ ହଜାର ପାଞ୍ଚ ଶହ

ଏକ ଲକ୍ଷ ଛଅ ହଜାର ଛଅ ଶହ ତେପନ ଦୁଇ ଲକ୍ଷ ପାଞ୍ଚ ହଜାର ପାଞ୍ଚ ଶହ ଅଠାବନ ଚାରି ଲକ୍ଷ ନଅ ହଜାର ନଅ ଶହ ଅନେଶତ ନଅ ଲକ୍ଷ ଆଠ ହଜାର ନଅଶହ ନବେ